ହଁ ବାବୁ ଷ୍ଟାଣ୍ଡ୍ ଫ୍ୟାନ୍ କେତେ ଟଙ୍କା ଆଛା ଠିକ୍ ଅଛି ବୋଲେ ମୁଇଁ ଫୋନ୍ପେ କଲେ ଚଲ୍ବା ପଇସା ତ ମୁଇଁ ନଗଦ୍ ନେଇ ଧରି ଆରୁ ନଗଦ୍ ଯେନ୍ତା ଅଛି କମ୍ ପଇସା ଅଛି ଯେତ୍କି ତୁଇ କହୁଚ ତୁମେ ହେତ୍କି ପଇସା ନାଇଁ ହୋଇପାରି ବୋଲେଁ ଫୋନ୍ପେ କଲେ ଚଲ୍ବା କାଁ ଠିକ୍ ଅଛି ମୁଇଁ ଫୋନ୍ପେ କରୁଛେଁ ବୋଲେ ଦେଖ ସେନ ଫୋନ୍ପେ କଲି ଫୋନ୍ପେ ହଁ ଏଟା କଲି ତ ବାବୁ ଫୋନ୍ପେ କଲି ଗୋ ଏଟା ଫୋନ୍ପେ କଲି କିନ୍ତୁ ତମଠାରେ କେନ୍ତା ନାଇଁ ଯିବା ଦେଖନ୍ ନାଇଁ ମୋର୍ନୁ କଟିଛି ଦେଖ ପଇସା ତ ପଇସା ତ ଠିକ୍ ଅଛି ବୋଲେ ଏଇଟା ମହାମୁସ୍କିଲ୍ କଥା ଏଇଟା ତ ମାନେ ଏଟା ବ୍ୟାଙ୍କ୍ କେ କର୍ମା କେ ପଡ଼୍ବା କାଣା ଡ଼ିଫେକ୍ଟ୍ ହୋଇଛି ଏଟା ମୁଇଁ କେନ୍ତା କରି ଜାନି ହେଲେ ବ୍ୟାଙ୍କ୍ ନେ ଏସବୁ ଜିନିଷ୍ କର୍ବାକେ ପଡ଼୍ବା ବୋଲେ ଦେଖ ତୁମେ ନିଜେ ଦେଖ ତମ ଫୋନ୍ପେରେ ତା ମାନେ କଟିଛି କି ନାଇଁ ପଇସା ଆରେ ଇଟା ବ୍ୟାଙ୍କ୍ ନୁ ହିଁ ହୋଇପାରିବାର୍ ଇ ନ ହେଇପାରିବ ଇଟା